ହଁ କାହ୍ନା ଭାଇ କ'ଣ ଖବର ଆଜି ତ ଆଉ କ'ଣ କାମ ଫାମ କିଛି ନାହିଁ ତୁମେ ଯାଇଥିଲ ନା ନାଇଁ ସିଆଡ଼କୁ କାମ କରିବା ପାଇଁ କୁଆଡ଼େ ପାର୍କ୍ ଆଡ଼କୁ ଆସିଛ କି କେମିତି କ'ଣ ପାର୍କ୍ଟା ଅଛି ବା ମୋତେ କହନ୍ତୁ ମୁଁ ଟିକେ ଯାଇନଥାନ୍ତି ହଁ ଛାଡ଼ମ ସିଏ ତାଙ୍କର ବସିବେନି ନା କ'ଣ ତୁମେ ଆମର ଆମ କଥା କହିଲ ସେ ଯୋଉ ଆମର ସେପଟ ସାଇଡ୍ରେ ହଁ ସେପଟ ସାଇଡ୍ରେ ଯୋଉ ଆମର ଥିଲା ବା ଏଥରକ ତିର୍ତ୍ତୋଲ୍ ସାଇଡ୍ରେ କାହାକୁ ଟିକେଟ୍ ମିଳିବାର ଥିଲା କହିଲ ବି ଜେ ଡି ନା ବି ଜେ ପି କିଏ ପାଇବ କ'ଣ ପାଇଁ ଏପଟ ସାଇଡ୍ରେ ନବୀନ୍ ବି ଭଲ କାମ କରୁଛି ବି ଜେ ଡି ବି ଭଲ କାମ କରୁଛି ବଟ୍ ତାକୁ ବୋଧେ ମିଳିଯିବ ଆଉ ଆମ ଦିଲ୍ଲୀ ଆଡ଼େ ଟିକେଟ୍ ତାହାଲେ ହଁ ନବୀନ୍କୁ ମିଳିଲେ ତ ଆମକୁ ହଁ ତାହାଲେ ଏଥରକ ହଁ ଆମେ ତାହାଲେ କାହାକୁ ଦେବା କହୁଛ କ'ଣ ପାଇଁ ଆଚ୍ଛା ଏମିତି କଥା ତାହାଲେ ଓଃ ହୋ ହଁ ଦୟା କରୁଛ ନା କ'ଣ ହଁ ସେ ଜେନା ବାବୁ ଘର କାମ ଥିଲା ତାଙ୍କର ଅଧା ପକେଇକିନା ମୁଁ ଆସି ବସିଛି ଏଠି ତୁମେ ଏଥର କାହାର କାମ କ'ଣ ଯାଉଥିଲ କରିବାକୁ ଓ ହୋ ତାହାଲେ ସେ ଯୋଉ ସାହୁ ବାବୁ ମୋତେ କହୁଥିଲେ ତାଙ୍କର କାମ ଅଛି ବୋଲି କ'ଣ କହୁଛ ସାଥି ହୋଇକି ଯିବା ଆଉ ତୁମର ଘରେ ସବୁ କେମିତି କ'ଣ କେମିତି କ'ଣ ଜୀବନ ଆମ ଘରେ ସେମିତି ଚାଲିଛି ଆଉ ହଁ ବା ମୋ ସ୍ତ୍ରୀ ସିୟାଡ଼େ ମାଗୁଛି ସିୟାଡ଼େ ତାର ଜିନିଷ ପତ୍ର ଦରକାରେ ପିଲା ଛୁଆ ଇୟାଡ଼େ ସ୍କୁଲ୍ ଫୁଲ୍ ଯିବାକୁ ସିଏ ପଇସା ମାଗୁଛନ୍ତି ଏମିତି ଚାଲିଛି ଆଉ ତୁମର କେମିତି କ'ଣ ଫ୍ୟାମିଲି କେମିତି ଅଛି ପରିବାର କେମିତି କ'ଣ ଚାଲିଛି ଓ ହୋ ଆଉ ରାଜନୀତି ତ ଏୟା ହେଉଛି ସେ ଯେତେ ଯୁଆଡ଼େ ଯାହାକୁ ଟିକେଟ୍ ଦେଲେ କେଇ ଆମ କଥା ହେଲା ବେଳକୁ କେଇ ନାହାନ୍ତି ସେ ଖାଲି ଆମେ କାମ କରୁଛୁ ଦିନ ମଜୁରିଆ ଆମକୁ ଖାଇବେ ଝୁଣିକି ଆଉ କିଛି ନାହିଁ ହଉ ହଉ ହଁ ଆସି ଗୋଡ଼ ଧରି ପକେଇବେ ପଇସା ଦେବେ ଆମକୁ ଭୋଟ୍ ଦିଅ ହଁ ବା ହଁ ଆମକୁ ସେଥିରୁ କ'ଣ ମିଳେ ଭାଇ ଆମେ ଖଟିଲେ ଖାଇବା

ହଁ ହଉ ହଉ ଭାଇ ହଁ ଅ ହଉ ଭାଇ ହଉ ତୁମେ ଯାଅ ଆଉ ପାର୍କ୍ ଯାଇଛ ହଉ ହଉ ମୁଁ ରଖିଲି